ଆମ ଅଞ୍ଚଳରେ ବିଭିନ୍ନ ପ୍ରକାର ଜିନିଷ ବିକ୍ରି କରିବାର ଲାଗି ହେଲେ ଲୋକମାନଙ୍କର ପାଖକୁ ପହଞ୍ଚିବାକୁ ପଡ଼ିବ ଗାଡ଼ିରେ ଯିବାକୁ ପଡ଼ିବ ଲୋକମାନଙ୍କୁ ବୁଝାଇବାକୁ ପଡ଼ିବ ଯେଉଁଟାକି ସାବୁନ୍ ହେଉ ଧୂପକାଠି ହେଉ ଯେକୌଣସି ଜିନିଷ ଆମର ଚଳଣିର ହେଉ କି ଖାଇବା ଜିନିଷ ହେଉ ସେ ବିଷୟରେ ଲୋକମାନଙ୍କୁ ପହେଲା ବୁଝାଇବାକୁ ପଡ଼ିବ ବୁଝାଇକରି ତା'ପରେ ତା'ର କେମିତି କ'ଣ କାମ ଦେଉଛି ଭଲ କି ଖରାପ ସେ ବିଷୟରେ କହିବାକୁ ପଡ଼ିବ ଆରୁ ଲୋକମାନେ ସେଇଟା ଜାଣିବାର ଲାଗି ଚାହିଁବେ ଆର୍ ତା'ର କ'ଣ ସବୁକିଛି ତାହାକୁ ଭଲଲାଗିବ ସେଇଟା ବି ବୁଝାଇବାକୁ ପଡ଼ିବ ଆର୍ ଦାମ୍ଟା ବି କେତେ କ'ଣ ଅଛି ସେଇଟା ବି କହିବାକୁ ପଡ଼ିବ ଆର୍ ସେଇଟା ନେଲା ପରେ ଯେଉଁ ସାବୁନ୍ଟି ଜଣେ କିଣିବ ତା'ର ଉପଲବ୍ଧ କ'ଣ ସେ ପାଇପାରିଲା ମାଖିଲେ କ'ଣ ଭଲ ହେଲା କି ଖରାପ ହେବ ସେଇଟା ସେ ବିଷୟରେ କହିବାକୁ ପଡ଼ିବ ଲୋକ ଯଦି ନାହିଁ ବୁଝିଲେ ତାଙ୍କର ପାଶକୁ ଯାଇକରି ତାଙ୍କର ପରିବାର ପାଶକୁ ଯାଇକରି ଭଲସେ ତାହାକୁ ବୁଝାଇବାକୁ ପଡ଼ିବ ଆର୍ ସେ ବିଷୟରେ କମ୍ ସମ୍ କରି ତାହାକୁ ଦାମ୍ଟା ଲଗାଇକରି ଭଲ ଜିନିଷ ଦେଲେ ସେମାନେ ନେବେ ଆର୍ ଲୋକମାନେ ଚାରିଆଡ଼େ ଜାଣିପାରିବେ ଆର୍ ଯଦି ବି ସେସବୁ ଜରିଆରେ ଯଦି ବି ସମ୍ଭବ ନାହିଁ ହେଲା ତା'ପରେ ଯେଉଁଟାକି ଆମେ ଆବାଜ କରିକରି ଯେଉଁଟା କହେସନ୍ ସାଉଣ୍ଡରେ ସେଇଟା କହିବାକୁ ପଡ଼ିବ ଯାଇକରି ଗାଁ ଗାଁ କହିବାକୁ ପଡ଼ିବ ଆର୍ ଲୋକମାନଙ୍କୁ ବୁଝାଇବାକୁ ପଡ଼ିବ ତା'ପରେ ଯାଇକରି ଜିନିଷଟା ବିକ୍ରିହୋଇପାରିବ